ହ୍ୟାଲୋ କ'ଣ କରାଯାଉନି କେଉଁଥିରେ ଅସୁବିଧା ହେଉଛି ଆଜ୍ଞା ଆମର ବି ଆହୁରି କେତେ ସଂସ୍ଥା ଅଛି ଆପଣଙ୍କ ସଂସ୍ଥା ଆପଣଙ୍କର ହେଇଠି ଏକା କେବଳ ନୁହଁ ମୁଁ ତ ସବୁ ଆଡ଼େ ଯାଉଛି ସବୁ ଆଡ଼େ ଭିଜିଟ କରୁଛି କେଉଁଠି ଆପଣଙ୍କର ଅସୁବିଧା ହେଲା ଅସୁବିଧା ଟିକେ ଯାହା ହେଲେ ଟିକେ କିଛି ନା କିଛି ହେବ ଆଉ ଆପଣ କହିବେ ସବୁ ସୁବିଧାଟା ହେବ ଏତେ ସୁବିଧା ଦେଇକି ଆପଣ କହିବେ ସୁବିଧା ହେବ ସେଇଟା କେମିତି ହେବ ଆସୁଛନ୍ତି ତ ଆସୁଛନ୍ତି ଟାଇମ୍ରେ ତାଙ୍କର ଭିଜିଟିଙ୍ଗରେ ଆସୁଛନ୍ତି ସବୁ ବେଳେ ସପ୍ତାହରେ ଥରେ ଯଦି ଡକ୍ଟରମାନେ ଆସିବେ ପେସେଣ୍ଟମାନେ ଆଉ ବଞ୍ଚିବେନି ଆଉ ଆପଣ କେମିତି କହୁଛନ୍ତି ସପ୍ତାହରେ ଥରେ ଆସୁଛନ୍ତି ନା ଭୁଲ କଥା କହୁଛନ୍ତି ଆସୁଛନ୍ତି ଟାଇମ୍ ଟାଇମ୍ ଆସୁଛନ୍ତି ଦେଖନ୍ତୁ କେତେ ବେଳେ କେମିତି ଟିକେ ଅଡ଼ ଟାଇମ୍ ହେଉଥିବ ସେମାନଙ୍କୁ ଟିକେ ଡାକିବାକୁ ପଡ଼ିବ ଆପଣ ଟିକେ ଦେଖନ୍ତୁ ଡାକିକି ତାଙ୍କୁ ସେବାରେ ଲଗାନ୍ତୁ ମେଡିସିନ ଖାଦ୍ୟ ସବୁ ତ ସୁବିଧା ଅଛି ଆପଣଙ୍କର ନାଇଁ ତ ଆଭେଲେବଲ ସବୁ ଅଛି କିଛି ଅସୁବିଧା ନାହିଁ ଆପଣଙ୍କର ଆପଣଙ୍କର ଚିଠା ନେଇକି ଆପଣ ଯାଆନ୍ତୁ ସେଠିକି ନା ସବୁ ମିଳୁଛି ମାଗଣାରେ ସକାଳୁ ଆସୁଥିବେ ନା ବ୍ଲଡ଼ ଟଣା ହବା ପାଇଁ ସେମାନେ ତ ବ୍ଲଡ଼ ନେଇକି ଯାଉଥିବେ ଆଗ ଆସୁନାହାନ୍ତି ଆଉ ଦେଖିବାକୁ ପଡ଼ିବ କଣ ପାଇଁ ଆସୁନାହାନ୍ତି କଣ ନାହିଁ ଆପଣଙ୍କ କମ୍ପ୍ଲେନ୍ ମୁଁ ଯଥା ସମ୍ଭବ ଚେଷ୍ଟା କରୁଛି ସଲ୍ଭ କରିବା ପାଇଁ କ'ଣ ଅସୁବିଧାଟା ହେଉଛି ତାଙ୍କର କ'ଣ ନା ନା ପଇସା ପତ୍ର କିଛି ଦେବେନି କିଛି ଦେବାର ନାହିଁ ସେଠି ଶୁଣିବେନି ଶୁଣିବେନି ଆପଣ କମ୍ପ୍ଲେନଟା ମୁଁ ରଖିଲି ଆପଣ ଦେଖନ୍ତୁ ତା'ପର ଷ୍ଟେପକୁ ଆସୁଛନ୍ତି କି ନାହିଁ ସେମାନେ ମୁଁ ଆଉ ଥରେ ଯାଉଛି ବ୍ୟସ୍ତ ହୁଅନ୍ତୁନି ଆଉ କ'ଣ କମ୍ପ୍ଲେନ୍ ଅଛି କି ନା ନା ଦେଖିବେ ନା ଆପଣ ଟିକିଏ ଆକ୍ଟିଭ ରୁହନ୍ତୁ ଆଉ ଆସୁଛନ୍ତି ଯେତେବେଳେ ଭିଜିଟିଙ୍ଗରେ ସେତେବେଳେ ଆପଣ ଟିକେ ତାଙ୍କୁ ଡାକିକି ନିଅନ୍ତୁ କେଉଁ କେଉଁ କିଏ କିଏ ନେଗଲେକ୍ଟ ହେଲେ ସେମାନଙ୍କ କତିକି ନେଇକି ଯାଆନ୍ତୁ ଟିକିଏ ଟିକିଏ ହେଲ୍ପ କରନ୍ତୁ ସମାଜ ପ୍ରତି ଆମର ସମସ୍ତଙ୍କର କର୍ତ୍ତବ୍ୟ ଅଛି ସମସ୍ତେ କିଛି କରିବା ଗୋଟିଏ ଅନୁଷ୍ଠାନ ଚାଲୁଛି ଯେତେବେଳେ ବିରକ୍ତି କ'ଣ ପାଇଁ ହେବେ ଦରମା ନେଉନାହାନ୍ତି କି ଦରମା ତ ନେଉଛନ୍ତି ଠିକ ଠାକସେ ବିରକ୍ତି ହେଲେ କାହିଁକି କ'ଣ ପାଇଁ ବିରକ୍ତି ହେବେ ଇମରଜେନ୍ସି ପେସେଣ୍ଟ୍କୁ ନଦେଖିଲେ ସେ ତ ଜୀବନ ଛାଡ଼ିଯିବ ନା ନା ଆଗେ ସେମାନଙ୍କୁ ଦେଖିବେ ମୁଁ ଯାଉଛି ଦେଖୁଛି ଯାଉଛି ଅବିକା ହୁଇଲ ଚେୟାର ଷ୍ଟ୍ରେଚର ସବୁ ଅଛି ଆପଣ ସାଇନ କରିକି ଆଣନ୍ତୁ ସାଇନ କରିକି ଆଣିବାକୁ ପଡ଼େ ଦେବେନି କଣ ଆପଣ ଯାଆନ୍ତୁ ଓ ସେ ତାଙ୍କ ସେ ଅଫିସକୁ ଯାଆନ୍ତୁ ସେ'ଠି ସାଇନ କରିକି ଆପଣ ଆଣନ୍ତୁ ହୁଇଲ ଚେୟାର ଆଣନ୍ତୁ ଯାହାର ଯେତେ ଦରକାର ହଁ ଆମେ ଯାଉଛୁ ବ୍ୟସ୍ତ ହୁଅନ୍ତୁନି